ଦୌଡ଼ିବା ଦ୍ୱାରା ଆମର ମଣିଷର ମାନସିକ ଏବଂ ସ୍ୱାସ୍ଥ୍ୟ ସୁସ୍ଥତା ଭଲ ରୁହେ ଏବଂ ଦୌଡ଼ିଲେ ଦ୍ୱାରା ଆମର ମେଂଟାଲି ଷ୍ଟ୍ରଙ୍ଗ ହୁଏ ଗୋଡ଼ ହାତ ସବୁଆଡ଼େ ସ୍ଟ୍ରେଚିଙ୍ଗ ହୁଏ ଆମ ହାଇଟ ବଢ଼େ ଏବଂ ଅନେକ ଗୁଡ଼ିଏ ଦୌଡ଼ିବା ଦ୍ୱାରା ଅନେକ କିଛି ଧର ଯେଉଁ ରୋଗ ହୋଇଥାଏ ରୋଗ ଫୋଗ କିଛି ହୋଇନଥାଏ ବହୁତ ଗୁଡ଼ିଏ ଉପକାର ମିଳିଥାଏ ଦୌଡ଼ିବା ଦ୍ୱାରା ଏବଂ ଆମକୁ ମଧ୍ୟ ଦୌଡ଼ିବା ଦ୍ୱାରା ଆରାମ ମିଳିଥାଏ ମୁଁ ଦୁଇ ଓଳି ଯାକ ମଧ୍ୟ ଦୌଡ଼େ